ମୁଁ ଅନ୍ଲାଇନ୍ ବା ଡିଜିଟାଲ୍ ଦେୟ ଆପ୍ସ୍ ଯେପରିକି ଫୋନ୍ପେ' ଗୁଗଲ୍ପେ' ପେଟିଏମ୍ ଆମାଜନ୍ପେ' ଏସବୁ ବ୍ୟବହାର କରେ ମୋ ମତରେ ଓ ମୁଁ ଆଜିଯାଏଁ ଯେତେ ଦିନ ହେଲାଣି ଏସବୁର ବ୍ୟବହାର କରିଆସୁଛି କେବେ ବି ଠକାମିରେ ପଡ଼ିନାହିଁ ଓ ମୋତେ ଏସବୁ ବେଶ୍ ସୁରକ୍ଷିତ ଓ ଅତି ସହଜ ବୋଲି ମନେହୁଏ କାରଣ ଏସବୁଗୁଡ଼ିକ ଆମର ଭାରତ ସରକାର ଓ ଆର୍ ବି ଆଇ ଦ୍ଵାରା ମଧ୍ୟ ନିର୍ଦ୍ଦେଶକ୍ରମେ ଏଗୁଡ଼ିକ ଚାଲିଛି ତେଣୁ ଏସବୁରେ ଯେକୌଣସି କାରବାର ବା ଦେଣନେଣ ହେଉଛି ତା'ର ସୁରକ୍ଷା ସବୁବେଳେ ଭାରତ ସରକାରଙ୍କ ହାତରେ ବି ରହିଆସିଅଛି ତେଣୁ ଏଥିରେ ମୋତେ କୌଣସି ଅବିଶ୍ଵସନୀୟ ଘଟଣା ଆଜିଯାଏ ଅନୁଭବ ହୋଇନାହିଁ କି ମୁଁ ମୋ ନିକଟ ଅତୀତରେ ମଧ୍ୟ ଦେଖିନାହିଁ ହଁ କିଛିଟା ଠକାମିର ଘଟଣା ମୁଁ ଶୁଣିଛି ଯେଉଁଥିରେକି ଲୋକମାନଙ୍କର ଭୁଲ୍ କେଉଁଠି ନା କେଉଁଠି ରହିଛି ଲୋକମାନଙ୍କର ଭୁଲ୍ ବିନା କୌଣସି ସୁରକ୍ଷିତ ବା ଟଙ୍କାହାନିର ଘଟଣା ଆଜିଯାଏଁ ମୁଁ ଏହି ଆପ୍ଗୁଡ଼ିକରେ ଦେଖିନାହିଁ ତ ତେଣୁ ଲୋକମାନେ ଯଦି ନିଜେ ସଚେତ୍ ଓ ସଜାଗ ରହିବେ ତେବେ ଏସବୁ ବ୍ୟବହାରରେ କୌଣସି ଅସୁବିଧା ନାହିଁ ବରଂ ଆମକୁ ଟଙ୍କାପଇସାକୁ ନିଜେ ବହନ କରିବାର କଷ୍ଟ ମଧ୍ୟ ରହିବନି ଆମେ ଯେତେବେଳେ ଯେଉଁଠି ବି ଚାହିଁବା ଅତି ସହଜରେ ଟଙ୍କାପଇସା ଦେଣନେଣ କରିପାରିବା ତେଣୁ ଏସବୁଗୁଡ଼ିକ ବ୍ୟବହାର କରିବା ଅତି ସହଜ ଓ ସୁରକ୍ଷିତ ହୋଇଥାଏ